ଆଜିକାଲିର ସମାଜରେ ଡିଜିଟାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ବିନା ନିଜ ଜୀବନକୁ ବ୍ୟର୍ଥ ମନେ କରିଥାନ୍ତି ସେମାନେ ସମସ୍ତେ ନ ଖାଇ ପଛେ ରହିଯିବେ କିନ୍ତୁ ମୋବାଇଲ କିମ୍ବା କିଛି କିଛି କରିପାରିବେ ନାହିଁ ମୋବାଇଲରେ ଆମେ ଦୈନନ୍ଦିନ ଜୀବନରେ ଏମିତି ଜଡ଼ିତ ହୋଇପାରୁଛୁ ଯେ ତା' ବିନା ଆମେ ରହିପାରିବା ନାହିଁ ଆମେ ଯଦି ଯୁଆଡ଼େ ଗଲେ ମଧ୍ୟ ସାଙ୍ଗରେ ମୋବାଇଲକୁ ନେଇ ଯାଇଥାଉ ଆଜିକାଲି ମୋବାଇଲର ସାହାଯ୍ୟରେ ଆମେ ସେହି ଅଞ୍ଚଳରେ ସମସ୍ତ ତଥ୍ୟ ଜାଣିପାରୁଛୁ ମୋବାଇଲରେ ଆମେ ଗୁଗୁଲ୍ ମାନଚିତ୍ର ବ୍ୟବହାର କରି ଏକ ନିର୍ଦ୍ଧିଷ୍ଟ ଅଞ୍ଚଲରେ ଭୌଗୋଳିକ ଅବସ୍ଥିତି ତାହାର ଆକାର ଦୂରତା ଇତ୍ୟାଦି ବିଷୟରେ ଜାଣିପାରୁଛୁ ଫଳରେ ଆମେ ସେହି ସ୍ଥାନ ଅବସ୍ଥିତି ବିଷୟରେ ଜାଣିପାରୁ ଆଗରୁ ସାଟେଲାଇଟ୍ ସାହାଯ୍ୟରେ କୂଳରେ ଆମେ ପୃଥିବୀର ମାନଚିତ୍ରକୁ ସଠିକ୍ ସଠିକ୍ ହିସାବରେ ଗୁଗଲ୍ ମ୍ୟାପ୍ରେ ଡାଉନଲୋଡ଼୍ କରି ଦିଆଯାଏ ସେଥିରେ ପ୍ରାୟତଃ ସଠିକ୍ ମାନଚିତ୍ର ଆସିଥାଏ ଆମେ କୌଣସି ଅଞ୍ଚଳ ବିଷୟରେ କିଛି ନ ଜାଣି ମଧ୍ୟ ଗୁଗଲ୍ ମାନଚିତ୍ରରେ ସେହି ସ୍ଥାନକୁ ଚିହ୍ନଟ କରି ସେହି ଅଞ୍ଚଳରେ ଯାଇପାରୁ ସେହି ଅଞ୍ଚଳରେ କ'ଣ କ'ଣ ସବୁ ଅଛି ଜାଣିପାରୁ ଜାଣିପାରୁ ସେହି ଅଞ୍ଚଳରେ ଘରଦ୍ୱାର ଜମିବାଡ଼ି ଗଛଲତା କିଭଳି ଭାବରେ ଅଛି ତାହା ମଧ୍ୟ ଜାଣିପାରୁ